ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା କଥା ଶିଖିବାଠୁ ଯେବେଠୁ ଆମେ ଛୋଟ ବେଳୁ କଥା ଶିଖୁଛୁଁ ଓଡ଼ିଆ ଭାଷାରେ କଥା ଶିଖିଆଇଛୁଁ ଓଡ଼ିଆ ଭାଷା ପଢ଼ୁଛୁଁ ଓଡ଼ିଆ ଭାଷାରେ ଲେଖୁଛୁଁ ଓଡ଼ିଶା ଓଡ଼ିଆ ଭାଷାକେ ପୁରା ଆମର୍ ମାତୃଭାଷାରେ କବିତା ହଉ କଲା କ୍ଷେତ୍ରରେ ହଉ ସାଂସ୍କୃତିକ କ୍ଷେତ୍ରରେ ହଉ କୌଣସି ନାଟକ ମାଧ୍ୟମରେ ହଉ କି କିଛି ବି ଗୁଟେ ଆମେ ପ୍ରୋଗ୍ରାମ୍ କଲେ ଓଡ଼ିଆ ଭାଷାକେ ଗୁରୁତ୍ୱର ହିସାବ୍ରେ ଆମେ ତାକେ ବ୍ୟବହାର୍ କରୁଚୁଁ ଓଡ଼ିଆ ଭାଷାକେ ସେଥିର୍ଲାଗି ଆମର୍ ମାତୃଭାଷା ବି ଆମେ କହୁଚୁଁ ଓଡ଼ିଆକେ ଅନେକ୍ ଜାଗାରେ କଲାକ୍ଷେତ୍ର ସଂସ୍କୃତିରେ ବ୍ୟବହାର୍ ଆମେ କରିଆସିଚୁଁ